ମୁଁ ଗୋଟେ ସୁଜ୍ ମଗାଇଥିଲି ଅନଲାଇନ୍ରୁ ଯାହାର ଦାମ୍ ପଡ଼ିଥିଲା ବାରଶହ ଟଙ୍କା ମୁଁ ପ୍ରଥମେ ପାଞ୍ଚଶହ ଟଙ୍କା ବାଲା ସୁଜ୍ ପିନ୍ଧୁଥିଲି ସେ ସୁଜ୍ଟା ମୋର ବର୍ଷେଟି ଗଲା ଠିକ୍ ଠାକ୍ ରେ ଚଳିଗଲା କିନ୍ତୁ ମୁଁ ବାରଶହ ଟଙ୍କା ଦେଇକିରି ଏ ସୁଜ୍ଟା ଯେତେବେଳେ ଆଣିଲି ମାତ୍ର ଦୁଇ ଦିନ ପିନ୍ଧିବା ମାତ୍ରେ ହିଁ ଖରାପ ହେଇଗଲା ସେଥିରେ ଟିକେ ପାଣି ପଡ଼ିବା ମାତ୍ରେ ହିଁ ସୁଜ୍ର ଲେସ୍ ଯାକ ବାହାରିଗଲା ଏବଂ ସୁଜ୍ଟା ବାହାରିକି ପୁରା ଖରାପ ହେଇଗଲା ତେଣୁକରି ମୁଁ ନେକ୍ସଟ୍ ଟାଇମ୍ ଏ ସୁଜ୍ ଆଣିବି ନାହିଁ କାରଣ ଏତେ ଦାମ୍ ହେଇଥିବା ପଛରୁ ମଧ୍ୟ ସୁଜ୍ଟା ବହୁତ ଲାଷ୍ଟିଙ୍ଗ୍ କଲା ନାହିଁ ମୁଁ ଆଗରେ ପାଞ୍ଚଶହ ଟଙ୍କା ସୁଜ୍ ପିନ୍ଧୁଥିଲି ମାତ୍ର ତାହା ବହୁ ଲାଷ୍ଟିଙ୍ଗ୍ କଲା ତେଣୁକରି ମୁଁ ଏ ସୁଜ୍ ଆଉ କେବେ ପିନ୍ଧିବି ନାହିଁ